ମ୍ୟାଡ଼ାମ୍ ନମସ୍କାର ଆକ୍ଚୁଆଲି ମୁଁ ଆପଣଙ୍କ କଲେଜ୍ରେ ଆଡ଼୍ମିସନ୍ ନେଇଥାନ୍ତି ପ୍ଲସ୍ ଟୁ ଷ୍ଟ୍ରିମ୍ ଇଞ୍ଜିନିଅରିଙ୍ଗ୍ କରିଥାନ୍ତି ମ୍ୟାଡ଼ାମ୍ ମ୍ୟାମ୍ ପ୍ଲସ୍ ଟୁ ଆର୍ଟସ୍ ପଢ଼ିବି

ସବ୍ଜେକ୍ଟ୍ ଇକୋନୋମିକ୍ ଓଡ଼ିଆ ପଲିଟିକାଲ୍ ମ୍ୟାମ୍ ଏଜୁକେସନ୍ଟା କାଟି ଦିଅନ୍ତୁ ସିକ୍ସଟି ସେଭେନ୍ ପର୍ସେଣ୍ଟ୍ ଥିଲା ନାଇଁ ସାଇନ୍ସ ପଢ଼ି ହେବନି ନାଇଁ ମ୍ୟାଡ଼ାମ୍ ମୁଁ ଆର୍ଟସ୍ ପଢ଼ିବି ଆଉ ସାଇନ୍ସ ପଢ଼ି ହେବନି କେତେ କ'ଣ ଫିସ୍ ରହିବ କହିଲେ ନାଇଁ ମୁଁ ଘରୁ ଯିବି ଭାରି ହଁ ହଁ ଅଉ ମ୍ୟାଡ଼ାମ୍ ଡକୁମେଣ୍ଟ୍ କ'ଣ କ'ଣ ଦରକାର ହେବ କହିଲେ